ଓଡ଼ିଶାର ଲୋକମାନେ ନିଜର ସୃଜନଶୀଳତା ଏବଂ କଳାତ୍ମକ ପ୍ରତିଭା ପ୍ରକାଶ କରିବା ପାଇଁ ହେଲେ ଯେମିତିକି ଜଣେ ଗାୟକ ତାର କଳାତ୍ମକ ପ୍ରକାଶ କରିବାକୁ ହେଲେ ସିଏ ଭଲ ଗାଇବା ଦରକାର ଚାରି ଲୋକଙ୍କ ଆଗରେ ଭଲ ସ୍ଵରର ଗୀତ ଗାଇଲେ ହିଁ ତାକୁ ଜଣେ ସିଙ୍ଗର୍ ବୋଲି ହିଁ ଭାବରେ ସେ ପରିଚିତ ହେଇପାରିବ କିଏ ଜଣେ ଲେଖକ ମଧ୍ୟ ଭଲ ଚିଠି ଲେଖିଲେ ଚାରି ଲୋକଙ୍କୁ ଭଲ ଲାଗିଲେ ହିଁ ସେହି ଲେଖା ମଧ୍ୟ ଲେଖକ ଭାବରେ ସିଏ ଲେଖକ ଯିଏ ଲେଖିଥିବ ସିଏ ପରିଚିତ ହେଇପାରିବ ଯେମିତିକି ଆମ ଓଡ଼ିଶା କୋରାପୁଟ ଜିଲ୍ଲାର କେତେକ ଗାୟକ ଯେମିତିକି ଆଦିବାସୀ ଗାୟକ ମାନେ ଅତି ସୁନ୍ଦର ଭାବରେ ଗୀତ ଗାଉଛନ୍ତି ଲୋକେ ଶୁଣୁଛନ୍ତି ଏବଂ ତାଙ୍କେ ତାଙ୍କ ନିଜର କଳାତ୍ମକ ପ୍ରତିଭା ପ୍ରକାଶ କରିପାରୁଛନ୍ତି ସେମିତି ହିଁ ଯିଏ ଯାହା ପାଖେ ଯେଉଁ କଳା ଅଛି ସିଏ ପରିଦର୍ଶନ କଲେ ହିଁ ସିଏ ସେହି ପଢ଼ାର ମାଲିକ ବୋଲି ଭାବରେ ସିଏ ପରିପ୍ରକାଶ ହୋଇପାରିବ